ଆଜ୍ଞା ସେ ଯେଉଁ ଆଜ୍ଞା ଜଗନ୍ନାଥ ଟ୍ରାଭେଲରୁ କହୁଛନ୍ତି ତ ଆପଣ ଯେଉଁ ଡ୍ରାଇଭରକୁ ପଠେଇଥିଲେ ସେ ଡ୍ରାଇଭର ଏତେ ଅସନା ଆମେ ପିଲା ଛୁଆ ନେଇକି ଆଜ୍ଞା ଯାଉଛୁ କରୋନା ଟାଇମରେ ସେ ମାସ୍କ ଫାସ୍କ ପିନ୍ଧିନି ତା ସାର୍ଟ ପେଣ୍ଟ ଅପରିଷ୍କାର ତାପରେ ଗାଡ଼ି ଭିତରେ ବି ଅପରିଷ୍କାର ସବୁ ଅସନା ସେ ଗାଡ଼ି ଭିତରେ ପଡ଼ିଛି ତାପରେ ସିଟ ଫିଟ ବି ଅପରିଷ୍କାର ଆମେ କେମିତି ଏତେ ଦୂର ବାଟ ଯିବୁ ତେଣୁ କରି ଏ ଡ୍ରାଇଭର ଆମର ଆଉ ଦରକାର ନାହିଁ ତାକୁ ଆପଣ ଯଦି ବି ପଠାଇବେ ତାକୁ କହିବେ ଯେ ତାକୁ ସେ ପରିଷ୍କାର ପରିଚ୍ଛନ୍ନ ହୋଇକି ଆମକୁ ଗାଡ଼ିରେ ଡ୍ରାଇଭିଙ୍ଗ କରିକି ନେଇକି ଯିବ ଆମେ ପିଲା ଛୁଆଙ୍କୁ କରୋନା ଟାଇମ ପିଲା ଛୁଆଙ୍କୁ ନେଇକି ଆମେ କେମିତି ଯିବୁ ଆମର ଲୋକ ସଚେତନ ପାଇଁ କେବଳ ମାନେ ରାଜ୍ୟ ସରକାର ବର୍ତ୍ତମାନ ସବୁ ଗାଁ ଗାଁ ରେ ଦେଶ ଦେଶ ରେ ବିଦେଶରେ ସବୁ ପ୍ରଚାର କରୁଛନ୍ତି ସେ ମାସ୍କ ଫାସ୍କ ପିନ୍ଧିବନି କିଛି ନାହିଁ ଆମେ ବି ମାସ୍କ ପିନ୍ଧିକି ଆମେ ଯାଉଛୁ ସେ ମାସ୍କ ତାର ପିନ୍ଧା ନାହିଁ କିଛି ନାହିଁ ଆଉ ସେ ଗୋଟିଏ ଅପରିଷ୍କାର ହୋଇକି ଯାଉଛି ତେଣୁକରି ଆମର ଏ ଡ୍ରାଇଭର ଦରକାର ନାହିଁ ଆପଣ ଆଉ ଗୋଟିଏ ଡ୍ରାଇଭର ଆମକୁ ଦେବେ